ଭାରତୀୟ ପରିବହନ ବ୍ୟବସ୍ଥା ଏତେବି ଉନ୍ନତ ଧରଣର ନୁହେଁ କାରଣ ଲୋକମାନେ ଯିବାଆସିବାରେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେମାନଙ୍କର ନିଜ ଅଞ୍ଚଳରୁ ବି ଯିବାପାଇଁ କୌଣସି ଟ୍ୟାକ୍ସି ବା ଗାଡ଼ିର ସୁବିଧା ନାହିଁ ଟ୍ରାଫିକ୍ର ପ୍ରୋବ୍ଲେମ୍ ବି ସେମାନଙ୍କୁ ଫେସ୍ କରିବାକୁ ପଡ଼ିଥାଏ ଆଉ ଲୋକମାନଙ୍କର ଜନଗହଳି ବି ବହୁତ ଦେଖା ଦେଇଥାଏ ଗାଡ଼ିର ଅଭାବ ଯୋଗୁଁ ତା'ପରେ ସେମାନେ ବି ବହୁତ ବାଟ ଚାଲିଚାଲି ଯିବାକୁ ପଡ଼ିଥାଏ ଗାଡ଼ି ଯେହେତୁ ମିଳେନାହିଁ ତାଙ୍କୁ ଆଉ ଆଉ ଯେଉଁମାନେ ଗାଡ଼ି ଡ୍ରାଇଭ୍ କରନ୍ତି ସେମାନଙ୍କର ବେପରୁଆ ଗାଡ଼ି ଡ୍ରାଇଭ୍ ଯୋଗୁଁ ବହୁତ ଆକ୍ସିଡ଼େଣ୍ଟ୍ ବି ଲୋକମାନେ ସମ୍ମୁଖୀନ ହୁଅନ୍ତି ପ୍ରାୟ ଲୋକଙ୍କର ସେଠି ସ୍ପଟ୍ ଡ଼େଟ୍ ବି ହୋଇଯାଇଥାଏ ଏମିତିରେ କେତେ ଲୋକଙ୍କର ଜୀବନ ଯାଇଥାଏ ବସ୍ରେ ଲୋକମାନେ ବହୁତ ଅସୁବିଧାରେ ବି ଦଳାଚକଟା ହୋଇକି ଯାଇଥାନ୍ତି ଆଉ ଟ୍ରାଫିକ୍ ବି ନିୟନ୍ତ୍ରଣ କରିହୁଏ ନାହିଁ ଯେହେତୁ ଗାଡ଼ିଚାଳକମାନେ ଭଲସେ ଗାଡ଼ି ଚଲାଇ ନଥାନ୍ତି ଏଥିପ୍ରତି ସରକାର ଧ୍ୟାନ ଦେବା ଦରକାର ତାଙ୍କ ତରଫରୁ ସେ କିଛି ଚେଷ୍ଟା କରିବା ଉଚିତ୍ ଆଉ ଲୋକମାନେ ବି ନିଜର ପାଟି ଫିଟାଇବା ଦରକାର ଆଉ ଏସବୁ ଯିବା ଆସିବାର ସୁବିଧା ପାଇଁ ସେମାନଙ୍କୁ କିଛି କହିବା ଦରକାର ପାଟି ଫିଟାଇକି ସରକାରଙ୍କୁ ତାଙ୍କର ନିଜର କିଛି ଯେଉଁ ଅସୁବିଧା ସମ୍ମୁଖୀନ ହେଉଛନ୍ତି ତାର ପ୍ରତିକାର ପାଇଁ ସରକାରଙ୍କୁ ଦରକାର ଆଉ